ଆମେ ବାଇକ୍ ଚଲେଇବା ସମୟରେ ଆମ ସବୁବେଳେ ଧ୍ୟାନ କରନ୍ତି ଯେ ଗାଡ଼ିର ଗାଡ଼ିର କିଛି ଗୁରୁତ୍ୱପୂର୍ଣ୍ଣ ନିରାପତ ଚିନ୍ତା କରିଥାଉଁ ଯାହାକି ଆମେ ଟର୍ନିଙ୍ଗ ଲେଫ୍ଟର ଟର୍ନିଂରେ ହଉ ତ ଲେଫ୍ଟ ଟର୍ନିଂରେ ଯାଉଁ ରାଇଟ୍ ସାଇଡ଼୍ର ଟର୍ନିଂରେ ଯିବାର ଥିଲେ ତ ରାଇଟ୍ ସାଇଡ଼କୁ କାଟି ଯାଉଁ ଆଉ ଆଉ ଟ୍ରାଫିକ୍ ମଧ୍ୟ ଦେଖିଥାଉଁ ଆଗେ ଗାଡ଼ି ଆସୁଛି କି ପଛ ଗାଡ଼ି ଆସୁଛି ସେଇୟା ମଧ୍ୟ ଆମେ ଦେଖିଥାଉ ଆଉ ଆମେ ଗାଡ଼ି ଚଲେଇବା ସମୟରେ ମୋବାଇଲରେ କଥା କରିବା ଭୁଲ ଆମେ କଥା ହେଉନୁ ଗାଡ଼ିରେ ସବୁବେଳେ ଆମେ ପିଇବା ପାଣି ଧରିବା କଥା ଯେମିତି ଲୋକମାନେ ଗାଈ ବଲଦ ମାନେ ଚାଲିବା ସମୟରେ ଆମେ ଦେଖିଥାଉଁ ଯାହାକି ଆମେ ସତର୍କରେ ଯାଇବା ପାଇଁ ସବୁବେଳେ ଚେଷ୍ଟା କରୁ ଆମେ ଗାଡ଼ିର କାଗଜପତ୍ର ମଧ୍ୟ ଧରିଥାଉଁ ଯାହାକି ଲାଇସେନ୍ସ ଡି ଏଲ୍ ଇତ୍ୟାଦି ମଧ୍ୟ ରଖିଥାଉଁ ଆଉ ଆମେ ଗାଡ଼ି ଚଲେଇବା ସମୟରେ ଆମେ ହେଲମେଟ୍ ବି ପିନ୍ଧିଥାଉଁ ଯାହାକି ଆମକୁ ରକ୍ଷା ଦେଇଥାଏ ଆଉ ଆମେ ଲୋକମାନଙ୍କୁ ବି ରକ୍ଷା କରିବା ପାଇଁ ଡ୍ରାଇଭିଙ୍ଗ ସୋଲରେ କରିଥାଉଁ ଆଉ ଏକ ମଧ୍ୟ ଯାହାକି ଡ୍ରିଙ୍କ ନିଶାଦ୍ରବ୍ୟ କରିବା ଭୁଲ ଆଜିକାଲି ଲୋକମାନେ ନିଶା ଦ୍ରବ୍ୟ ମଧ୍ୟ କରନ୍ତି ହେଲେ ଆମେ ନିଶାଦ୍ରବ୍ୟ କରିବା ବନ୍ଦ କରିଦେଉଛୁଁ ନିଶା ଦ୍ରବ୍ୟ ଖାଇସାରିବା ପରେ ଆମେ ଡ୍ରାଭିଙ୍ଗ କରିବା କଥା ନୁହେଁ ଏଇଟା ଭୁଲ ହେଲେ ଜାଣନ୍ତି ନାହିଁ ଲୋକମାନେ ଖାଲି କରନ୍ତି ଆମର ସବୁବେଳେ ବାଇକ୍ ଚଲେଇବା ସମୟରେ ଆମେ ଗୋଟିଏ ଧ୍ୟାନରେ ଥାଉଁ କିଏ ଆସୁଛି କିଏ ଯାଉଛି କିଏ ଆଗରେ ଅଛି କିଏ ପଛରେ କିଏ ଅଛି ସେଗୁଡ଼ା କିଛି ଦେଖିବା କଥା ନୁହେଁ ଆଉ ଯାହାକି ଲୋକମାନେ ଲିଫ୍ଟ ମଧ୍ୟ ମଙ୍ଗନ୍ତି ଆମେ ଲିଫ୍ଟ ମଧ୍ୟ ବି ଦେଇଥାଉଁ ହେଲେ ଆମକୁ ଭଲ ଲାଗେ ଗାଡ଼ି ଚଲେଇବାକୁ ଅଠର ବର୍ଷ ହେବା ମଧ୍ୟରେ ଗାଡ଼ି ଚଲେଇବା କଥା ଆମେ ଅଠର ବର୍ଷ ମଧ୍ୟରେ ଗାଡ଼ି ଚଲେଇଥାଉ